ମୋ ଚାରିପାଖରେ ଥିବା ପାଞ୍ଚ ଜଣ ପାଞ୍ଚ ଜଣଙ୍କ ନାମ ଗୁଡ଼ିକ ହେଲା ପ୍ରସନ୍ନ କୁମାର ନାୟକ ତପସ୍ୱିନୀ ନାୟକ ବର୍ଷା ନାୟକ ପ୍ରଦୀପ କୁମାର ନାୟକ ଏବଂ ସ୍ଵର୍ଣ୍ଣ ରାଣୀ ଖୁଣ୍ଟିଆ